ହ୍ୟାଲୋ ଆଜ୍ଞା ଆପଣ ଦିସା ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ମୁଁ ବିଶ୍ଵନାଥ ମାହାନା କହୁଥିଲି ମୁଁ ଏବେ ଦୁଇ ଦିନ ତଳେ ଗୋଟିଏ ଆପଣଙ୍କର ବୁକିଂ କରିଥିଲି କ୍ୟାବ୍ ଯିବା ପାଇଁ ଭୁବନେଶ୍ୱର କିନ୍ତୁ କୌଣସି କାରଣ ବଶତଃ ମୁଁ ଏଇଟା କ୍ୟାନ୍ସଲ୍ କରିବା ପାଇଁ ଚାହୁଁଛି ବର୍ତ୍ତମାନ ମୋର ଘରେ ଟିକିଏ ଅସୁବିଧା ଅଛି ପ୍ରୋବ୍ଲେମ୍ ଅଛି ସେଇଟା ମୁଁ ଆପଣଙ୍କୁ ପଇସା ହଜାର ଟଙ୍କା ଆଡ଼ଭାନ୍ସ ଆକାରରେ ଦେଇଦେଇଥିଲି ଆଗ୍ରୀମ ଦେଇଦେଇଥିଲି ସେଇଟା ବର୍ତ୍ତମାନ ମୁଁ ଫେରସ୍ତ ପାଇବା ପାଇଁ ଚାହୁଁଛି ଆପଣ ମୋର ଆକାଉଣ୍ଟ ନମ୍ବର କିମ୍ବା ଫୋନ୍ ପେ' ଆକାଉଣ୍ଟକୁ ମଧ୍ୟ ଫେରସ୍ତ କଲେ ମୁଁ ବହୁତ ଖୁସି ହେବି